ନୃତ୍ୟ ଏକ ସୌନ୍ଦର୍ଯ୍ୟମୟ ଅଟେ ନୃତ୍ୟ କରିବାକୁ ସମସ୍ତେ ଭଲ ପାଇଥାନ୍ତି କାରଣ ନୃତ୍ୟ କରିଲେ ଏକ ଅଲଗା ଭାବ ଆସିଥାଏ ଯେମିତିକି ଆମ ରାଜ୍ୟ ଓଡ଼ିଶା ଆମ ଓଡ଼ିଶାର ଜାତୀୟ ନାଚ ହଉଛି ଓଡ଼ିଶୀ ଓଡ଼ିଶୀ ନାଚ କଲେ ଆମକୁ ଓଡ଼ିଶା ଭାବ ଆସିଥାଏ ଆମକୁ ଗର୍ବ ହେଇଥାଏ ଯେ ଆମେ ଓଡ଼ିଶାବାସୀ ତେଣୁ ଆମେ ଓଡ଼ିଶୀ ନାଚ କରି ନୃତ୍ୟ କରି ସମସ୍ତଙ୍କୁ ଖୁସି କରିଥାଉ ଏବଂ ନିଜେ ମଧ୍ୟ ଆନନ୍ଦ କରିଥାଉ ସେମିତିକି ଅନ୍ୟ ଦେଶ ପରି ଆନ୍ଧ୍ରପ୍ରଦେଶ ଅଛି ଆନ୍ଧ୍ର ପ୍ରଦେଶ ପରି ଗୋଟେ ରାଜ୍ୟ ତାହାର ରାଜ୍ୟ ନାଚ ହଉଛି କୁଚିପୁଡ଼ି କୁଚିପୁଡ଼ି ନାଚ ସେମାନେ ପ୍ରତ୍ୟେକ ବର୍ଷ କରିଥାନ୍ତି ତା'ପରେ ରହିଲା ଉତ୍ତରପ୍ରେଶ ଉତ୍ତରପ୍ରଦେଶର ମଧ୍ୟ କଥକ ନାଚ କ କଥକ ନୃତ୍ୟ କରିଥାନ୍ତି ରାଜସ୍ଥାନରେ ଘୁମୁର ନାଚ ଘୁମୁର ନାଚରେ ସେମାନେ ସମସ୍ତେ ନାଚିଥାନ୍ତି ଘୁମୁର ନାଚରେ ସେମାନେ ଗର୍ବା ଡ୍ୟାନ୍ସ କରିଥାନ୍ତି ଗର୍ବା ନୃତ୍ୟ କରିଥାନ୍ତି ଗୁଜୁରାଟରେ ମଧ୍ୟ ଗରବା ନାଚ କରିଥାନ୍ତି ନୃତ୍ୟ ସମସ୍ତଙ୍କୁ ଉତ୍ସାହିତ କରିବାରୁ ସବୁ ଆମ ଭାରତର ସବୁ ରାଜ୍ୟରେ ଅନ୍ୟ ଅନ୍ୟ ପ୍ରକାରର ନୃତ୍ୟ ରହିଛି ଯେପରିକି ପଞ୍ଜାବ ପଞ୍ଜାବରେ ଭାଗ୍ରା ନାଚ କରି ସେମାନେ ପ୍ରସିଦ୍ଧ ଏବଂ ଆମ ଭାରତର ଜାତୀୟ ନୃତ୍ୟ ହଉଛି ଭାରତନାଟ୍ୟ ପ୍ରତ୍ୟେକ ବର୍ଷ ଭାରତନାଟ୍ୟ କରି ପ୍ରତ୍ୟେକ ବର୍ଷ ଭାରତନାଟ୍ୟ କରି ଆମ ଭାରତ ଆଗରେ ରହିଛି